ଆମ ମାଲକାନଗିରି ଜିଲ୍ଲାର ସବୁଠୁ ବଡ଼ ଶିଳ୍ପ ହେଉଛି ଚାଷ ସେଇଟା ସେ ବ୍ୟବସାୟ ଏକ ଆମ ସବୁଠି ଚାଲୁଛି ସେ ଚାଷ କରୁ ଆମେ ଚାଷ କରି ଏକା ବିଜ୍ନେସ୍ ଚଳୁଛୁ ଚାଷ ଯେମିତି ଧାନ ଚାଷ ବାଦାମ ଚାଷ

ଅମୃତଭଣ୍ଡା ଚାଷ ସବୁ ଚାଷ କରି ସେଇଟା ଆକା ସବୁ ବାହାରେ ଆମେ ବାହାର ଡିଷ୍ଟ୍ରିକ୍କୁ କି ବାହାରକୁ ଆମେ ସପ୍ଲାଏ କରୁଛୁ ସେ ଚାଷରେ ଆକା ଆମର ବିକଶିତ ହେଉଛି ଆମ ଏଇଟା ଆକା ଆମର ସବୁଠୁ ବଡ଼ ଏହା ପାଇଁ ଆମ ମାଲକାନଗିରି ଆମ ଓଡ଼ିଶାର ଅର୍ଥନୀତି ପାଇଁ ବହୁତ ବଡ଼ ଏଇ ପ୍ରଭାବ ହେଉଛି ଓ ବହୁତ ସକ୍ସେସ୍ ବି ଆମେ ହେଉଛୁ